ମୋର ପ୍ରିୟ ରୁଢ଼ି ସବୁ ଅଛି ସେଗୁଡ଼ିକ ହେଲା ମୋତେ ଯେତେ ମାଠିବୁ ମାଠେ ସେହି ଦରପଡ଼ା କାଠେ ବାହାଘର ବେଳେ ବାଇଗଣ ରୁଆ ଅତି ଲେମ୍ବୁ ଚିପୁଡ଼ିଲେ ପିତା ଅଳିଆରୁ ପଡ଼ି ଗଜା ଡେଙ୍ଗା ମୁଣ୍ଡରେ ଠେଙ୍ଗା ଏହିସବୁ ରୁଢ଼ି ଗୁଡ଼ିକ ମୋର ପ୍ରିୟ ଅଟେ